ଆଜ୍ଞା ଆଜ୍ଞା ବାସୁଦେବ ଭବନ ଗାଁ ମୁଣ୍ଡକୁ ଆସିଲେ ଇସ୍କୁଲ୍ ଘରଟା ଅଛି ତା ପାଖକୁ ଗୋଟେ ବାଟ ଅଛି ମନ୍ଦିର ସାଇଡ଼୍ରେ ତୁମେ ସେଇଠୁ କିଛି ଦୂରକୁ ଆସିଲେ ଘରଟା ଅଛି ବାସୁଦେବ ଭବନ ଆଜ୍ଞା ହଁ ଆଜ୍ଞା ରିଟର୍ଣ୍ଣ୍ ହେବ ରିଟର୍ଣ୍ଣ୍ଟା ନ ଦେଲେ କେବେ ପଇସା ଫେରସ୍ତ କରିବେ ଏତେ ଦିନ ପାଇଁ କ'ଣ ପାଇଁ ଆପଣ ତ କ୍ୟାସ୍ ଦେଇପାରିବେ ଆଜ୍ଞା

ପଇସାଟା ଆପଣ ମୋତେ କ୍ୟାସ୍ କରି ଦେଇଦେବେ ଓ କେ ଏକାଉଣ୍ଟ୍କୁ ହଁ ହଁ ଆମ ଆଡ଼୍ରେସ୍କୁ ଆସିକି ପଇସା ଦେଇଦିଅନ୍ତୁ ହଉ ଆପଣ ଏଠାକୁ ଆସି ଫୋନ୍ କରନ୍ତୁ ପାର୍ସଲ୍ଟା ନେଇଯିବେ ମୁଁ ବାହାରିଛି ହଉ ବାହାରୁଛି